ହ୍ୟାଲୋ ମୁଁ ରୁଦ୍ରଦେବ ସାହୁ କହୁଥିଲି ଆପଣ ହୋଟେଲ ଲ୍ୟାଣ୍ଡମାର୍କରୁ କହୁଛନ୍ତି କି ମୁଁ ଆପଣଙ୍କ ହୋଟେଲରୁ ଚିକେନ ବିରିଆନୀ ମଗାଇଥିଲି ଏହି ଅର୍ଡ଼ର ଟିକୁ ବଦଳାଇ ମୋତେ ଡାଲ ଫ୍ରାଏ କିମ୍ବା ପନିର ତରକାରୀ ପଠାଇ ପାରିବେ କି